ହଁ ମୁଁ ଯୋଗ କ୍ଲାସ୍ରେ ଯୋଗ ଦେଇଅଛି ବେତନଟିରେ ଏକ ଯୋଗ ସେଣ୍ଟର୍ ରହିଛି ପ୍ରାୟତଃ ମୁଁ ସେ ଯୋଗ ସେଣ୍ଟର୍କୁ ଅନେକଥର ଯାଇକି ଯୋଗ ଶିକ୍ଷା କରିଛି ଉକ୍ତ ଯୋଗ ସେଣ୍ଟର୍ରେ ଯୋଗ ଶିଖିବା ତା'ପରେ ଆସି ତା'କୁ ଘରେ କରିବା ଏହାର ଭିନ୍ନ ଭିନ୍ନତା ରହିଛି କାରଣ ଯୋଉ ସେଣ୍ଟର୍ରେ ଆମେ ଯୋଗ ଶିଖୁଛେ ସେଠାରେ ଆମ ସହିତ ଆମର ଅନେକ ଲୋକ ରହିଛନ୍ତି ସାଙ୍ଗରେ ଯୋଗ କରୁଛେ ଏବଂ ଆମ ଜଣେ ଯୋଗ ଗୁରୁ ସାମ୍ନାରେ ରହୁଛନ୍ତି ସେତେବେଳେ ଯୋଗ ଶିଖଉଛନ୍ତି ଆମେ ତା'କୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିପାରୁଛେ ଏବଂ ତା ଦ୍ୱାରା ଆମେ ନିଜକୁ ଜାଣିପାରୁଛେ ସେ ଯୋଗ ବିଷୟରେ କ'ଣ ଅଛି କ'ଣ ନାହିଁ କିନ୍ତୁ ଘରେ ଆସି ଯେତେବେଳେ ଯୋଗ କରୁଛେ ଆମେ ନିଜେ ବନ୍ଦ କୋଠାରେ ଯୋଗ କରୁଛେ କିମ୍ବା ଖୋଲା ପାଖରେ ବି ଯୋଗ କରୁଛେ କିନ୍ତୁ ସେ ଆମେ ଏକୁଟିଆ ଯୋଗ କରୁଛେ ଆଉ ଏହାଦ୍ୱାରା ଆମେ ସେ ପୂର୍ବ ଯୋଉ ଯୋଗ କରୁଥିଲେ ତା'ପରେ ଏକ ସମ୍ପୂର୍ଣ୍ଣ ଭିନ୍ନ ଅଛି କାରଣ ଆମେ ଏଠି ଏକୁଟିଆ କରୁଛେ ସେଠି ସାଙ୍ଗରେ କରୁଥିଲେ ଯୋଗ ଯାହାଦ୍ୱାରା କି କୋଉଠି ଟିକେ ଆମର ଭୁଲ୍ ହେଲା ମଧ୍ୟ ତା'କୁ ଆମେ ପରିମାଣିତ କରିପାରୁଥିଲେ ତେଣୁ ସାଙ୍ଗରେ କରି ଆସିଲା ପରେ ଏକୁଟିଆ କରିବା ଠିକ୍ ଅଛି କିନ୍ତୁ ନିଜେ ନିଜେ ହିଁ ଶିଖି ଏକା କରିବା ଯୋଗ ତ ସାଧନ ହେଇପାରିବ ନାହିଁ ଗୁରୁତ୍ୱ ନିଶ୍ଚିତ ଆବଶ୍ୟକ ଯୋଗ ଶିଖିବା ପାଇଁ ତେଣୁ ଯୋଗ କ୍ଲାସ୍ରେ ମଧ୍ୟ ମୁଁ ଯୋଗ ଦେଇଛି ଆଉ ତା'ପରେ ଏକୁଟିଆ ମଧ୍ୟ ଯୋଗ କରିଛି କିନ୍ତୁ ତା ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଭିନ୍ନ